ଆମେ ଆମ ଆଖ ପାଖରେ ଦେଖୁଥିବା ଟେକ୍ନୋଲୋଜିର ମୌଳିକ ରୂପ ଗୁଡ଼ିକ ହେଲା ବହୁତ ଭଲ ଏହା ଆମର ଜୀବନକୁ ବହୁତ ଭଲ ଭାବରେ ପ୍ରଭାବିତ କରିଛି ଯେମିତିକି ଟେକ୍ନୋଲୋଜିକି କିପରି ମାନେ ଜୀବନକୁ ଆସିଥିବାରୁ ବହୁତ ସହଜ କରିଦେଇଛି ଯାହା ଫଳରେ ଆମର ବିଭିନ୍ନ ପ୍ରକାରର କାମ ଗୁଡ଼ାକ ସବୁ ଘରେ ଥାଇକି ମଧ୍ୟ ହେଇ ପାରୁଛି ଆମକୁ କୌଣସି ଦୂର ସ୍ଥାନକୁ ମଧ୍ୟ ଯିବାକୁ ପଡ଼ୁନାହିଁ ଯାହା ଫଳରେ ଆମର ବହୁତ ପଇସା ମଧ୍ୟ ସଞ୍ଚୟ ହେଉଛି କୌଣସି ପ୍ରକାର ଗମନା ଗମନ ମାନେ ଯାତାୟାତ ଖର୍ଚ୍ଚ ହେଉନି ଘରେ ରହିକି ଟେକ୍ନୋଲୋଜିର ବହୁତ ଗୁଡ଼ାଏ ଆମେ ଯାହାକୁ ମାନେ ଦିନ ଦିନ ଧରି ଯେଉଁ କାମକୁ କରିଥିଲୁ ସେଇଟା ଆମ ହାତପାହନ୍ତାରେ ଆଜି ସେ ସବୁ କିଛି ଜିନିଷଗୁଡ଼ାକ ଅଛି ତ ଆମକୁ ମାନେ ହଇରାଣ ହେବାକୁ ବି ପଡ଼ୁନାହିଁ ଯାହା ଫଳରେ ଟେକ୍ନୋଲୋଜି ଗୁଡ଼ାକ ଆମ ଜୀବନକୁ ବହୁତ ଭଲ ଭାବରେ ପ୍ରଭାବିତ କରିଛି ଯାହା ଫଳରେ ଲୋକମାନଙ୍କୁ ବହୁତ ପ୍ରକାରର ସୁବିଧା ମଧ୍ୟ ମିଳୁଛି